ହଁ କିଏ ଚେଞ୍ଜ କର୍ବ କା'ଣା ହେଲା ଯେ ଓହୋ ବେଲେ ତ ଇଟା ଅସୁବିଧା ହେଲା ଏଥିରେ ତମର ସେ ପୁରା ଆଧାର୍ କାର୍ଡ଼ ବି ଆଣବ ବାପାର୍ ନାଁ ମାଁ ର୍ ନାଁ ଧରି କିରି ଆସବାର୍ କେ ପଡ଼ବା ଗ୍ରାହକ ସେବା କେନ୍ଦ୍ର ନେ ଆଧାର କାର୍ଡ଼ ଯେନ୍ ବନଉଛନ୍ ହେନ୍କେ ଆସିକିରି ତମେ ସବୁ ବିଷୟ କହିଦେଲେ ତମର୍ ଫେର୍ ନୂଆ ଆଧାର କାର୍ଡ଼ ବନାବେ ଆରୁ ଏଇଟା ଯଦି ଭିଡ଼୍ ଥିବା ହେଲେ ଦିନେ କେ ବି ହେବା ଆରୁ ଦୁଇ ଦିନ୍ ବି ଲାଗ୍ବା ଚାଏର୍ ଦିନ୍ ବି ଲାଗ୍ବା କିଛି ଏନ୍ତା ସମୟର କିଛି ସୀମା ନାଇନ ନାଇ ଆଏ କେତେବେଲେ ସେଟା ପରିବେଶ୍ ଦେଖିକିରି ସେଟା ତମର୍ କେତେ ଦିନ୍ ଲାଗ୍ବା କା'ଣା ହେବା ଯେ ଆଗ୍ରୁ ତମେ ଆଧାର୍ କାର୍ଡ଼ ଦେଲ ତମେ ଠିକ୍ ହିସାବେ ନେଇ କହି କାଏଁ ଓହୋ ଡ଼ାକବାର୍ ନାଁ ଗୁଟେ ଆର୍ ଜାତକ୍ ନାଁ ଗୁଟେ ବଲ ଓହୋ ସିମ୍ ବି ତମର୍ ନମ୍ବର୍ ବି ଅଦଲ୍ ବଦଲ୍ ହେଇଯାଇଛେ ହଁ ଭଲ ଠିକ୍ ଅଛି ସେଟା ଆସିକିରି ସବୁ କଥା ହେଟା କହିବ ଆଧାର୍ ସେଣ୍ଟର୍ ନ ସେମାନେ ତା'ର ବ୍ୟବସ୍ଥା କରିଦେବେ କି ଆର୍ କା'ଣା କହିବ ହେବା ଆଧାର୍ କାର୍ଡ଼ ହେଟା ହେଇଯିବା ଯେ ହଁ ଧନ୍ୟବାଦ ଆଧାର୍ କେନ୍ଦ୍ର ହଁ ଆଧାର କେନ୍ଦ୍ର କେ ଆସିକିରି ଏଖେନ୍ ଯେନ୍ଟା ଅଛେ ସେ ଡ଼କ୍ୟୁମେଣ୍ଟ ମାଗ୍ବା ତମେ ସେଇକିରି ଏଟା କର୍ବ କେତେ ପଡ଼ବା ସେମାନେ କହେବେ ଯେ ଆଚ୍ଛା ଦେମାନେ କହିଦେବେ

ଯେନ୍ଟା ପାସ୍ ନାଁ'ଟା ନେବ ସେ ନାଁ'ରେ ସେ ତମର୍ ବାପାର ବି ଆଧାର କାର୍ଡ଼ ଥିବାର୍ କଥା ଭୋଟ୍ଫୋଟ୍ ଥିବାର୍ କଥା ଆଧାର୍ କାର୍ଡ଼ ହେଇଯିବେ ତମର୍ ବାପା'ର୍ ନାଁ ଯେନ୍ଟା ଥିବା ସେଟା ଦେବ ବେଲେ କା'ନ ହେବା ଠିକ୍ ଅଛେ ହେଲା କି ଆର୍ କା'ଣା କହେବ ହଁ ହଁ ବାପାର୍ ନାଁ ତମର୍ ବାପାର୍ ନାଁ ହଁ କହିବେ ଆଧାର୍ କାର୍ଡ଼ ବାଲେ କହିଦେବେ ଯେ ଆଧାର୍ କାର୍ଡ଼ ବାଲେ କହିଦେବେ ଯେନ୍ଟା ଦର୍କାର୍ ସେମାନେ କହେବେ ହଁ ହେ ସେବା କେନ୍ଦ୍ର କେ ଆସିକିରି ବୁଝାବୁଝି କଲେ ସେଟା ହେଇଯିବା ହଉ ଠିକ୍ ଅଛେ ରଖୁଛେ ଆଉ